ଆମ ଅଞ୍ଚଳରେ କଳା ଓ କାରିଗରୀର ଦକ୍ଷତା ବହୁତ ଅଛି ସେଇଠି ବହୁତ ଲୋକମାନେ ଅଛନ୍ତି ଯେଉଁମାନେ କି ମାଟି କାମ କରୁଛନ୍ତି କାର୍ପେଣ୍ଟର ଅଛନ୍ତି ଇତ୍ୟାଦିରେ ବହୁତ ଗୁଡ଼ିଏ ଲୋକ ନିୟୋଜିତ ଅଛନ୍ତି ଆମର ଯେଉଁ ଘର ତିଆରି କାମ ହେଉଛି ସେଇଠି ଯେଉଁ ମିସ୍ତ୍ରୀ ମାନେ ଅଛନ୍ତି ଆମର ଯେଉଁ ଲେବରମାନେ ଅଛନ୍ତି ବହୁତ ଜଣ ଲୋକ ଏ ଅଛନ୍ତି ଆଉ ଯେଉଁମାନେକି ଆମର କଳା ଏ ଅଛି ଯେଉଁମାନେକି ଆମର ରେଡ଼ିଓ ଷ୍ଟେସନରେ ହେଲା କିମ୍ବା ଆମର ଯେଉଁ ଟି ଭି ଷ୍ଟେସନରେ ହେଲା ଆମର ଅଭିନୟ କାରିଗରୀ ତାଙ୍କର ଯେଉଁ ଅଛି ଆମର ଦକ୍ଷତା ଅଛି ସେ ପ୍ରମାଣିତ କରୁଛନ୍ତି ଆଉ ଆମ ଅଞ୍ଚଳରେ ଯେଉଁ ନିୟୋଜିତ ଅଛନ୍ତି ଆମର କାଠ କାମ ହେଲା କିମ୍ବା ଆମର ଘର ତିଆରି ମିସ୍ତ୍ରୀ ହେଲା ସେମାନେ ତାଙ୍କର କିଛି ଟ୍ରେନିଙ୍ଗଫ୍ରେନିଙ୍ଗ କିଛି ହେଇନି ସେମାନେ ଯେଉଁ ତାଙ୍କର ବାପା ଯେଉଁ ଭାଇ ଯେଉଁ କରୁଥିଲେ ସେମାନଙ୍କୁ ଦେଖି ଶିଖିକି ତାଙ୍କ ତାଙ୍କର ଦକ୍ଷତା ସେମିତି ରହିଛି ଆଉ କି କ'ଣ ତା' ଯଦି ସେମାନଙ୍କୁ କିଛି ସରକାରୀ ଯେଉଁ ସରକାରୀ ଆମର ଯେଉଁ ଦକ୍ଷତା ଶିବିର ଯେଉଁ ଇଏ କରିକି ତାଙ୍କୁ କିଛିଟା ଶିଖା ହୁଏ ସେଇଠି ହେଲେ ତାଙ୍କର ଦକ୍ଷତା ବେଶୀ ବୃତ୍ତି ଯେଉଁ ଅଛି ସେଇଟା ବଢ଼ିପାରିବ ଅଞ୍ଚଳବାସୀ ପାଇଁ ତାଙ୍କର ସେଇଟା ଦୁଇ ପଇସା ଦୁଇ ପଇସା ରୋଜଗାର କରିବାର ତା'ର ଗୋଟେ ମାଧ୍ୟମ ହେବ ଆଉ ସରକାର ଯେଉଁ ପଦକ୍ଷେପ ନେବେ ଆମର କିଛି କରୁନାହାନ୍ତି ସିଏ କାରିଗର ହେଉ କିମ୍ବା ଆମର କଳା ଜଗତରେ ହେଉ କିଛି ତାଙ୍କର କିଛି ଅବଦାନ ରହୁନି